ହଁ ପ୍ରଣାମ କହ ହଁ ହଁ ହଁ ଭଲ ଅଛି ଆଈକି ଏବେ ବାରିଡ଼େ ଯାଇଥିଲେ ବୁଲି ଏ ଯେଉଁ କ'ଣ ଶାଗ ତୋଳୁଛନ୍ତି ନା ନାଇ ନାଇ ସେ ଯାଇଛନ୍ତି ଦୋକାନ କୁ କ'ଣ ସଉଦା ଆଣିବେ ବୋଲି ସେ ସ୍କୁଲ ଯାଇଛନ୍ତି ସିଏ ତ ଏବେ ଖାଇକି ଗଲେ ବାରଟା ରେ ତାଙ୍କର ଫେରେ ଚାରିଟା ବେଳକୁ ଆସିବେ ଯାଇକି ଛୁଟି ତାଙ୍କର ହେବ ଚାରିଟା ରେ ଆଉ ଝିଅ ର ଏହି ବର୍ଷ ନବମ ହେଲା ଆଉ ପୁଅ ଟା ତ ଏହି ବର୍ଷ ସପ୍ତମ ଶ୍ରେଣୀ ପରୀକ୍ଷା ଦେଇଛି

ହଁ ହଉ ଦେଖିଆ ସୁବିଧା ହେଲେ ଯିବି ଆଉ କେତେ କ'ଣ ପଇସା ତୋର ଦରକାରେ ଆରେ ଏତେ ପଇସା ତୁ କ'ଣ ଖର୍ଚ୍ଚ କରିବୁ ଲକ୍ଷ୍ମୀ ପୂଜାରେ ଏତେ ଚେନ୍ତି ଛୁଆ ଟା ତୋର ହଜାର ଟଙ୍କା କ'ଣ ଦରକାର କି ଏ ତୋର ଟଙ୍କା ଦୁଇଶହ ଖଣ୍ଡେ ହେଲେ ଢେରେ ଲକ୍ଷ୍ମୀ ପୂଜାରେ ଖର୍ଚ୍ଚ କରିକି ବୁଲି ଯିବୁ ଆଉ ତୋର ହଜାର ଟଙ୍କା ନେଇକି କ'ଣ କରିବୁ କାହିଁକି ନା ଦୁଇଶହ ଟଙ୍କାରେ ଆରାମ ସେ ହୋଇଯିବ ତୁ ଏତେ ଆୟୋଜନ କ'ଣ ତୁ ଆଉ ସେହିଠି କ'ଣ ବନ୍ଧୁ ବାନ୍ଧବ ଡାକିକି ଖୁଏଇବୁ ନା କ'ଣ ନିଜେ ତ ବୁଲିବୁ ଜାଣି ଜାଣି ଆଉ ଆଉ ତ ପାଞ୍ଚଶହ ଟଙ୍କା ଦେବି ତାହେଲେ ନା ଆଉ କ'ଣ ହଜାର କେଉଁଠି ଏତେ କ'ଣ କରିବୁରେ ମା ତାପର ଦିନ କ'ଣ କେତେ ଦିନ ରହିବେକି ଠାକୁର ସେହିଠି ଆଉ ଦୁଇ ଦିନ ବୁଲିଲେ ତ ଏନା ଜରୁରି ଦରକାରେ ଆଉ ଠିକ୍ ଅଛି ମୁଁ ତ ନାହିଁ ମୁଁ ପଳାଇ ଆଇଛି ଗୋଟେ ଜାଗାକୁ ମୋର ଟିକେ କାମ ଅଛି ଆଉ ଦୁଇଦିନି ଏହିଠି ରହିବି ଦୁଇଦିନି ପରେ ମୁଁ ଯିବି ଆଉ ଯଦି ତୋ ସାଙ୍ଗ ସାଥି କାହାର ଫୋନପେ ଥିବ ତାହେଲେ ନମ୍ବର ଦେଲେ ମୁଁ ଫୋନପେ ରେ ନହେଲେ ପଠାଇ ଦେବି ପଇସା ଆଉ ହଜାର ଟଙ୍କା କହୁଛୁ ଏତେ ଦେଇ ହେବନି ଯାହେଲେ ଆମେ ସବୁ ଛୁଆ ପିଲା ସବୁ ଯିବେ ନା ସେ ଠାକୁର ଦେଖିବେ ଢେଙ୍କାନାଳ ବୁଲିବାକୁ ଯିବେ ଆଉ ସେହି ଟଙ୍କା ହଜାର କହୁଛୁ ସେହି ସାତଶହ ଭିତରେ ଦେବି ନା କ'ଣ କହୁଛୁ ଆଉ ନା ବୋଉ କୁ କହିଲେ କ'ଣ କି ବୋଉ କ'ଣ ତତେ ବାଡ଼େଇ ପକୋଉଛି କି ହଁ ହଉ ବୋଉ କାଇଁ ମ ବୋଉ କିଛି କହିବନି ମୁଁ ବୋଉ କୁ ବୁଝାଇ ଦେବିନି ଆଉ ମୁଁ କହିଦେବି ମୁଁ ବୋଉ କୁ କହିଦେବି ଆଉ ମୁଁ ଯାଇଥିଲି ଢେଙ୍କାନାଳ ବୁଲିବା ପାଇଁ କା ମୁଁ ତାକୁ ଖୁସି ରେ ତାକୁ ଦେଇଥିଲି ପଇସା ସେ କାଇଁ ତତେ ବାଡ଼େଇବ ବା ରାଗିବ ହେଲା ଆଉ ତୁ କାଇଁ ତୁ କାଇଁ ବୋଉ ଆଗରେ କହିବୁକି ମାମୁଁ ପଇସା ଦେଇଥିଲେ ବୋଲିକି ତୁ କହିବୁନିତ ମୁଁ ଖୁସିରେ ମୋ ଛୁଆ ଟାକୁ ଦେଖିଲି ବଜାର ଭିତରେ ଠାକୁର ବୁଲିକି ଦେଖୁଛି ଆଉ ମୁଁ ତାକୁ ଦେଇଛି ବୋଲି କହିବି ଆଉ ଟିକେ ଟାଇମ ଲାଗିବ ମୁଁ ଦୁଇ ଦିନ ପରେ ଯାଇକି ଢେଙ୍କାନାଳ ପହଞ୍ଚିବି ସବୁ ତୋ ମାଇଁ ହେରିକା ଯିବେ ଛୁଆ ହେରିକା ଯିବେ ଆମେ ଗୋଟେ ବୋଲେର କରିକି ଯିବୁ ହେଲା ହଉ ଦେଖିଆ ଆମେ ତ ଦୁଇଦିନ ହେଲା ପୂଜା ହେଲାଣି ଆଉ ମୁଁ ଏହିଠୁ ଗଲେ କାଲି ଆଡ଼କୁ ଯିବି କାଲି ଆଡ଼କୁ ଗଲେ ଦେଖିଆ ପହରଦିନ ଯିବୁ ଆଉ ପହରଦିନ ସନ୍ଧ୍ୟା ରେ ବାହାରିବୁ ଆଉ ହଉ ନମସ୍କାର ରହ ବୁଢ଼ୀଟେ ହେଇଥା